ରୋଷେଇ କରିବା ମୋର ବହୁତ ପସନ୍ଦ ଏକମାତ୍ର ସଉକ କହିଲେ ମଧ୍ୟ କୌଣସି ଅତ୍ୟୁଟ ହେବ ନାହିଁ ଆମ ଘରେ ମୋ ମା' ସମସ୍ତପ୍ରକାରର ଖାଦ୍ୟକୁ ଅତିସୁନ୍ଦର ଭାବରେ ରୋଷେଇ କରିଥାନ୍ତି ଏବଂ ସେ ବିଭିନ୍ନପ୍ରକାରର ରୋଷେଇ କଲାବେଳେ ମୋତେ ପାଖକୁ ଡାକି ସେହିସବୁ ଖାଦ୍ୟର ତିଆରି କରିବାର ପ୍ରଣାଳୀ ଜିନିଷର ପରିମାଣ ଇତ୍ୟାଦି ବିଷୟରେ ସବୁ ବୁଝାଇଥାନ୍ତି ଏବଂ ମୋତେ ଶିଖାଇଥାନ୍ତି ସେ ସବୁବେଳେ ନୂଆ ନୂଆ ଜିନିଷ ତିଆରି କରିବା ଶିଖାଇଥାନ୍ତି ମୋର ମା'ଙ୍କୁ ମୁଁ ରୋଷେଇର ରୋଷେଇ କରିବାର ଏକମାତ୍ର ପ୍ରେରଣା କହିଲେ କିଛି ଭୁଲ ହେବ ନାହିଁ ମୁଁ ମୋର ରୋଷେଇ ଶିଖିବାର ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି